ଏଠାରେ ମୂଳ କହିଲେ ଆମେ ଜାଣିଥାଉ ଯେ ପିତା ମତାଙ୍କୁ ବୁଝେଇଥାଏ ପିତା ମାତା ହେଉଛନ୍ତି ଆମର ଭଗବାନ ସହିତ ସମାନ କାହିଁକିନା ପିତା ମାତା ଆମକୁ ଛୋଟରୁ ବଡ କରିଛନ୍ତି ସେ ନିଜେ ନ ଖାଇ ମଧ୍ୟ ଆମକୁ ଖାଇବାକୁ ଦେଇଛନ୍ତି ପିନ୍ଧିବାକୁ ଦେଇଛନ୍ତି ତାହାକୁ ଆମେ ପୂଜା କରିବା ସହିତ ସମାନ ପୂଜା କରିବା ଦରକାର ମଧ୍ୟ କାହିଁକିନା ଛୋଟବେଳେ ଆମେ ଚାଲି ନ ଜାଣିବା ମଧ୍ୟ ସେ ନିଜେ ଆମକୁ ଚଳେଇ ଛନ୍ତି ଏବଂ ସେ ନିଜେ ନ ଖାଇ ମଧ୍ୟ ଆମକୁ ଖୁଆଇଛନ୍ତି ଛୋଟ ସମୟରେ ଆମେ ଚାଲି ନ ଜାଣିବା ସମୟରେ ନିଜେ ମଧ୍ୟ ଚଳେଇ ଛନ୍ତି ସେଟାତ ମ ଆମର ସ୍ମୃତି ହୋଇକି ରହିଛି କାରଣ ପିତା ହେଉଛନ୍ତି ଭଗବାନ ସହିତ ସମାନ କାହିଁକି ନା ପିତାକୁ ଅନାଦର କରିବା ଉଚିତ ନୁହଁ ପିତା ମାତା ଆମକୁ ପାଠ ପଢ଼େଇଛନ୍ତି ଏବଂ ବଡ ମଣିଷ କରେଇଛନ୍ତି ତାହାକୁ ଆମେ ଅନାଦର କରିବା ଉଚିତ ନୁହଁ ସେ ଯେହେତୁ ଆମକୁ ଜନ୍ମ ଦେଇଛନ୍ତି ଏବଂ ଛୋଟରୁ ବଡ଼ କରିଛନ୍ତି